ପୁଅ ପିଲା ମାନେ କ୍ରିକେଟ ଭଲି ଏବଂ ଫୁଟବଲ ଖେଳିବା ପାଇଁ ବହୁତ ଭଲ ପାଆନ୍ତି ପସନ୍ଦ କରନ୍ତି ଆଉ ଝିଅ ପିଲାମାନେ ପୁଚି ଆମର ଲୁଚାଲୁଚି ଆଉ ଦଉଡ଼ି ଡିଆଁ ଏସବୁ ଖେଳିବା ପାଇଁ ବହୁତ ଭଲ ପାଆନ୍ତି